ଆମର ଏଇଠି ମନ୍ଦାକିନୀ ନଦୀରେ ଯେମିତିକି ଲକ୍ଷ୍ମୀପୂଜା ଦଶହରା ପୂଜା ଗଣେଶ ପୂଜା ସରସ୍ୱତୀ ପୂଜା ଏସବୁ ମୂର୍ତ୍ତିକୁ ନଦୀରେ ପକାଉଛନ୍ତି ଯାହାଦ୍ଵାରା ପାଣି ଦୂଷିତ ହେଉଛି ଯଦି ନଦୀରେ ଲୋକ ମାନେ ଏସବୁ ନପକାନ୍ତେ ତ ପାଣି ବହୁତ୍ ସଫା ରୁହନ୍ତା ଯାହାଦ୍ଵାରାକି ପ୍ରଦୂଷଣ କମନ୍ତା ଯେମିତିକି ମୂର୍ତ୍ତି ବିସର୍ଜନ କରୁଛନ୍ତି ଯଦି ନଦୀରେ ଯଦି ନଦୀରେ ନପକାଇବେ ତାହେଲେ ପାଣି ପରିଷ୍କାର ରହିବ ସେମିତି ଆମର ପୋଖରୀରେ ସବୁପ୍ରକାର ଅପରିଷ୍କାର ପକାଉଛନ୍ତି ଯାହାଦ୍ଵାରା ପାଣି ଅପରିଷ୍କାର ହେଉଛି ଯେମିତିକି ମାଛ ବଢ଼ିବା ପାଇଁ ପଖୋରିରେ ଦାନା ପକାଉଛନ୍ତି ଅଇଁଠା ବାସନ ମାଜୁଛନ୍ତି ସେଇଥିପାଇଁ ପାଖୋରିରେ ସେଥିପାଇଁ ଲୋକମାନେ ରୋଗଗ୍ରସ୍ତ ହେଉଛନ୍ତି